ଆମ ଅଞ୍ଚଳରେ ନୂଆ ବ୍ୟବସାୟ ଆରମ୍ଭ ହୋଇପାରିବ କାରଣ ଆମ ଅଞ୍ଚଳରେ ଗୋଟିଏ କୃଷି ଯୋଗାଣ ଷ୍ଟୋର୍ ନାହିଁ ଯଦି କୃଷି ଯୋଗାଣ ଷ୍ଟୋର୍ଟି ହେଉଛି ତା'ହେଲେ ଆମେ କୃଷକ ଭାଇମାନେ ବହୁତ ଉପଲବ୍ଧ ହେବେ ଏଥିରେ ଏବଂ କୃଷି ଯୋଗାଣ ଷ୍ଟୋର୍ରୁ କିଛି ସାର ମଞ୍ଜି ଏବଂ ବହୁତ କୃଷି ଜିନିଷ ଜିନିଷ ବି ମିଳିପାରିବ ଏବଂ କୃଷିମାନେ ସେହି ଜିନିଷକୁ ନେଇ ଲଗାଇଲେ କିଛି ଫଳ କି ପରିବା ହେଲେ ଆମ ଅଞ୍ଚଳର ଲୋକମାନେ ବି ତାକୁ ଖାଇକି ବି କିଛି ଲାଭ ହେବେ ଏବଂ ବହୁତ ଖୁସି ବି ହେବେ ଏବଂ ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ଟି ହେଲେ ଆମର ବହୁତ ମାନେ ଲୋକମାନେ ପଶୁ ରଖୁଛନ୍ତି ସେ ଯଦି ରହିବ ତା'ହେଲେ ତାଙ୍କ କ୍ଷୀର ବି ଓମଫେଡ଼୍ ଫ୍ୟାକ୍ଟ୍ରି ନେଇକି ତା'ହେଲେ ସେ କ୍ଷୀର ବି ସବୁ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ସେ ଲୋକମାନେ ବି ସେ କ୍ଷୀରରେ ବହୁତ ଉପଲବ୍ଧ ହେବେ ଯଦି ଆମର ଦୁଇଟି ଯଦି ଆମ ଅଞ୍ଚଳରେ କୃଷି ଯୋଗାଣ ଷ୍ଟୋର୍ ଏବଂ ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ଟି ହେଉଛି ତା'ହେଲେ ଆମ ଅଞ୍ଚଳର ଲୋକମାନେ ବହୁତ ଉପଲବ୍ଧ ହେବେ